ଭାରତରେ ଅନେକ ବ୍ୟବସାୟୀ ଶିଳ୍ପପତି ଏବଂ ନେତା ଅଛନ୍ତି ଯେଉଁମାନେ ପ୍ରଯୁକ୍ତି ବିିଦ୍ୟା ଶିକ୍ଷା ମନୋରଞ୍ଜନ ବାଣିଜ୍ୟ ଏବଂ ପରିବହନ ଭଳି କ୍ଷେତ୍ରରେ ଭାରତକୁ ଅନେକ ଉପାୟରେ ପରିବର୍ତ୍ତନ କରିଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୁକେଶ ଅମ୍ବାନୀ ଯିଏକି ରିଲାଏନ୍ସ କମ୍ପାନୀର ଫାଉଣ୍ଡର୍ ଅଟନ୍ତି ସେ ଭାରତକୁ ପ୍ରଯୁକ୍ତି ବିଦ୍ୟା ଶିକ୍ଷା ମନୋରଞ୍ଜନ ବାଣିଜ୍ୟ ଏବଂ ପରିବହନ ଭଳି କ୍ଷେତ୍ରରେ ଭାରତକୁ ଅନେକ ଉପାୟରେ ପରିବର୍ତ୍ତନ ଏବଂ ବହୁତ ପ୍ରକାରର ଉନ୍ନତି ମଧ୍ୟ ଆଣିଛନ୍ତି ଯାହାଦ୍ୱାରା କି କି ଭାରତରେ ବେକାରୀ ସମସ୍ୟା କମିବାରେ ସାହାଯ୍ୟ ହୋଇଛି ଯେମିତିକି ସେ ରିଲାଏନ୍ସ କମ୍ପାନୀ ରିଲାଏନ୍ସ କମ୍ପାନୀ ଖୋଲିବା ପରେ ଅନେକ ଲୋକଙ୍କୁ ସେହି କମ୍ପାନୀରେ ଯୋଗଦାନ ଦେବାରେ ସାହାଯ୍ୟ କରିଛନ୍ତି ଯାହାଦ୍ୱାରା ଭାରତରେ ବେକାରୀ ସମସ୍ୟା କମିବାରେ ଲାଗିଛି ଏବଂ ବିଗତ ବର୍ଷମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ଆହୁରି ମଧ୍ୟ କମିବାରେ ସାହାଯ୍ୟ ହବ ବୋଲି ଏହା ଆଶା କରାଯାଇଛି ସେ ଜଣେ ବହୁତ ପ୍ରତିଷ୍ଠିତ ବ୍ୟବସାୟୀ ଅଟନ୍ତି